ମା' ଶାରଳା ମନ୍ଦିର ଏମିତି ଗୋଟେ ପ୍ରାଚୀନକାଳର ମନ୍ଦିର ଯେ ଗୋଟେ ଦର୍ଶନୀୟ ସ୍ଥାନ ମା' ଏମିତି ଗୋଟେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଯିଏ ଶାରଳା ଦାସ ନାମରେ ବିଖ୍ୟାତ ହୋଇଥିଲେ ଶାରଳା ଦାସ ଏମିତି ଜଣେ ଲୋକ ଥିଲେ ଯେ ସେ ବେଶୀ ପାଠ ସାଠ ନ ପଢ଼ିଥିଲେ ବି ମଧ୍ୟ ସାରା ଓଡ଼ିଶା ସାରା ଦେଶ ତାଙ୍କୁ ଆଜି ଶାରଳା ଦାସ ନାମରେ ଜାଣିଛନ୍ତି ଶାରଳା ଦାସ ଏମିତି ଜଣେ ଲୋକ ଥିଲେ ଯେହେତୁ ସେ ସଂସ୍କୃତର ଅନୁବାଦ କରି ଓଡ଼ିଆରେ ବି ସେ ଆଜି ପରିଚିତ ହେଇ କରି ଅଛନ୍ତି ମା' ଏମିତି ଗୋଟେ ଇଏ ଯେ ଗୋଟେ ପାଲା ଗାୟକ ହଉ କି ଗୋଟେ ପିଲା ହଉ ଯିଏ ବି ହଉ ଆଗ ମା'ଙ୍କ ନାମ ସ୍ମରଣ ନ କଲେ ପାଲା ମଣ୍ଡପକୁ ଯାଉ ପାଲା ମଣ୍ଡପକୁ ଗଲା ନାତରେ ସେ ଏମିତି ସାଂସ୍କୃତିକ ଉପରେ ଏତେ କୁହନ୍ତି ଅନରଗଳ ଯେ ହେତୁ ଯେ ମା' ତାଙ୍କ ତୁଣ୍ଡରେ ଦୟା କରନ୍ତି ଆଉ ଶାରଳା ମନ୍ଦିର ଗୋଟେ ଆମର ଦର୍ଶନୀୟ ସ୍ଥାନ ଟିକି ସହ ସହ ଭକ୍ତ ପ୍ରଚଳ ସମସ୍ତେ ଆସିକି ମା'ଙ୍କୁ ଦର୍ଶନ କରନ୍ତି ଆଉ ଗଢ଼କୁଜଙ୍ଗ ଆମ ଘର ପାଖରେ ଅଳ୍ପ ବାଟ ସେଠି ଗଢ଼କୁଜଙ୍ଗ ରାଜାକୁ ଷଣ୍ଢା ରାଜା ବୋଲି ପରିଚାଳିତ ହୋଇଥାନ୍ତି ଆଉ ଶିଆଳି ବେଳାଭୂମି ଗୋଟେ ଏମିତି ଇଏ ସେଏ ପାରାଦୀପ ପାଖରୁ ଆମର ଅଳ୍ପ ବାଟ ଇଏ